ମୁଁ ମୋ'ର ପରିବାରର ଅଭାବନୀୟ ଅବସ୍ଥାରେ ମୋ'ର ପାଠ ପଢ଼ା ଛାଡ଼ି ଦେଇଥିଲି ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲି ସେହିଠାରେ ମୋ'ର ଜଣେ ବ୍ୟକ୍ତିଙ୍କ ସହିତ ଦେଖା ହେଇଥିଲା ସେ ବ୍ୟକ୍ତି ଜଣଙ୍କ ଅଲଗା ପ୍ରକାରର ହୋଇଥିଲେ ସେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ସହିତ କାମ କରିବାକୁ ସହ୍ୟ କରିପାରୁନଥିଲେ ସମସ୍ତିଙ୍କୁ ଈର୍ଷା ଭାବ ଦେଖାଉଥିଲେ ମୋତେ ବହୁତ କଷ୍ଟ ଲାଗିଥିଲା ତାଙ୍କ ସହିତ କାମ କରିବା ପାଇଁ ପରେ ମୁଁ ମୋ'ର ଉପର ଅଫିସର୍ଙ୍କୁ କହି ଅନ୍ୟ ଏକ କମ୍ପାନୀକୁ କହିଥିଲି ମୋତେ ପଠାଇଦବା ପାଇଁ ସେଇ ଘଟଣାଟି ମୋତେ ବହୁତ କଷ୍ଟ ଦେଇଥିଲା